ପାଞ୍ଚଟି ସଂଖ୍ୟା ତେରଶହ ପଚିଶି ଚଉଦ ହଜାର ଆଠ ଶହ କୋଡ଼ିଏ ପନ୍ଦର ଶହ ସତୁରୀ ଅଠର ହଜାର ତିନି ଶହ କୋଡ଼ିଏ ଏକ ଲକ୍ଷ ପଚିଶି ହଜାର ତିନି ଶହ ଛପନ